ଯେହେତୁ ଏବେ ଶୀତ ଦିନ ଆସିଲାଣି ସେଥିଯୋଗୁଁ ମୁଁ ଭାବିଲି ଗୋଟେ ବଡ଼ି ୱାସ୍ଟେ ନେଇଯିବି ସେ ଯୋଗୁଁ ମୁଁ ଦୋକାନକୁ ଗଲି ଯାଇକି ଗୋଟେ ବଡ଼ି ୱାସ୍ ଆଣିବାକୁ ଚେଷ୍ଟା କଲି ମାନେ ଯଉ ଡଭ୍ର ବଡ଼ି ୱାସ୍ ସେଇ ଡଭ୍ର ବଡ଼ି ୱାସ୍ ମୁଁ ଭାବିଲି ଭଲ ଲାଗିବ ଡଡଭ୍ଟା ଲଗାଇବାକୁ ଅଧିକ ଟଙ୍କା ବି ଥିଲା ହେଲେ ଅଧିକ ଟଙ୍କା ହଉ ପଛେ ନେଇଯିବା ଆଉ ନେଇକି ଆସିଲି ଆସିଲା ପରେ କ'ଣ ହେଲା ନା ସେ ବଡ଼ି ୱାସ୍ଟା ମାନେ ଏତେ ତେଲିଆ ଲାଗୁଥିଲା କାହିଁରେ କ'ଣ ମୁଁ କହିଲି ଡଭ୍ଟା ତ ତେଲିଆ ଲାଗେ କିନ୍ତୁ ଏତେ ତେଲିଆ ଗୋଟେ ଡ୍ରାଏ ଡ୍ରାଏ ଲାଗୁନଥିଲା ଶୁଖିଲା ଶୁଖିଲା ଲାଗୁନଥିଲା ମୋ ଶରୀରକୁ ବି ଭଲ ଲାଗିଲାନି ତା'ର ଦୁଇ ଦିନ ପରେ ମୋତେ ଏଇଟା କୁଣ୍ଡାଇ ହେଲା ଘା ହେଇଗଲା ସବୁ ଦେହ ସାରା ସେଇ ଯେଉଁ ମୋତେ ଏଇଟା ଭଲ ଲାଗିଲାନି